ମାଛ ଧରିବା ଏକ ଆମର ବୃତ୍ତି ଯେମିତିକି ଆମ ସ୍ୱାମୀ ମାନେ ମାଛ ଧରନ୍ତି ତାଙ୍କର ସେଇଟା ହେଲା ଗୋଟେ ବୃତ୍ତି ବା ପେଶା ଯାହାକୁ କୁହନ୍ତି ପେଶା ବା ନିଶା

ଆଉ ଆମ ସ୍ୱାମୀମାନେ ବିଦେଶକୁ ପଦାକୁ ଯାଇକି ମାଛ ଧରନ୍ତି ଏବଂ ଛୋଟ ଛୋଟ ମାଛ ଧରି ଆସିକି ବି ଘରେ ମାଛ ଚାଷ କରନ୍ତି ଆଉ ଯେତେବେଳେ ଓ ପଦାକୁ ଯାଆନ୍ତି ବର୍ଷା ପାଣି ଏତେ ହେଇଥାଏ ଯେ ନଈ ନାଳ ପୋଖରୀ ସବୁ ବୁଡ଼ି ଯାଇଥାଏ ଏବଂ ଯେତେବେଳେ ନଈରେ କଷିକି ସୁଅ ଆସିଥାଏ ନା ଡଙ୍ଗାରେ ସ୍ୱାମୀମାନେ ବସି ଯାଇକିଥାନ୍ତି ଦୂରକୁ ମାଛ ଧରିବା ପାଇଁ ହେଲେ ସେ ଫେରିକି ଆସିନଥାନ୍ତି ଦିନେ କି ଦୁଇ ଦିନ ପରେ ଆସିନଥାନ୍ତି ଏକା ଥରେ ଆଠ ଦିନ କିଏ ପନ୍ଦର ଦିନ କିଏ ମାସ ମାସ ପଦାରେ ରହିକିନା ଆସିଥାନ୍ତି ଆମେ ବହୁତ ବ୍ୟସ୍ତ ବିବ୍ରତ ହେଇ ଯାଇଥାଉ କି କେବେ ଆସିବେ ମାଛ ଧରିକି କେବେ ଆସିବେ ଆଉ ମାସେ କେତେବେଳେ ଥରେ ଥରେ ତ ଦୁଇ ମାସ ବି ଲାଗିଯାଏ ଆସିବା ପାଇଁ ସେମାନଙ୍କୁ ଏତେ ଲେଟ୍ ହେଇଯାଏ ଯେ ଆମେ ବି ଚିନ୍ତାରେ ଥାଉ କେବେ ଆସିବେ ଆଉ ସେ ନିଶ୍ଚୟ ମାସେ ଦୁଇ ମାସ ପରେ ମାଛ ଧରିକି ଆସନ୍ତି ସେଇଟା ହେଲା ତାଙ୍କର ଗୋଟେ ବୃତ୍ତି ମାଛ ଧରିବା ଏକ ବୃତ୍ତି ସବୁଠାରୁ ମାଛ ଧରିବା ଓ ମାଛ ଚାଷ କରିବା ସେଇଟା ଆମ ପରମ୍ପରା ପାଇଁ ବି ଭଲ ଯାହାକି ବହୁତ ଆକର୍ଷଣୀୟ କଥା ବି ଆମେ ଏକ ଅନ୍ୟ ବୃତ୍ତି ଠାରୁ ଆମର ମାଛ ବୃତ୍ତିଟା ବହୁତ ଭଲ ମାଛ ଚାଷ କରିବା ଯିଏକି ମାଛଙ୍କୁ ଦାନା ଦେଇ ତାଙ୍କୁ ଛୋଟରୁ ବଡ଼ କରିବା ସେଇଟା ବି ଗୋଟେ ଭାଗ୍ୟର କଥା ଯିଏକି ଆମେ ଦୂର ଦୂର ଯାଗା ନେଇ ଯାଇଁକି ଛୋଟ ଛୋଟ ମାଛ ଆଣି ତାକୁ ଆମ ଗଡ଼ିଆ ପୋଖରୀରେ ଛାଡ଼ି ତାଙ୍କୁ ବଡ଼ କରୁ ସେଇଟା ଆମ ପାଇଁ ମୋ ସ୍ୱାମୀ ପାଇଁ ସେଇଟା ଗୋଟେ ଯେମିତି କୁହନ୍ତି ମାଛ ଧରିବା ଗୋଟେ ବୃତ୍ତି ନିଶା ବାସ୍ ଆମ ସ୍ୱାମୀ ମାନଙ୍କ ପାଇଁ ବି ସେଇଟା ଗୋଟେ ନିଶା